ଆଜ୍ଞା ମୋର୍ କାମ୍ ବାହାରେ ହେନ୍ତା ତ କିଛି ସୋଉକ୍ ନାଇଁନ କି ଆଗ୍ରହ ନାଇନ ଆଜ୍ଞା ତଥାପି କହୁଛେଁ ଆଜ୍ଞା ସବୁବେଲେ ଆଜ୍ଞା କେତେବେଲେ ଖେଲ୍ପଡ଼ିଆନ ପିଲାମାନେ ଖେଲୁଥିଲେ କ୍ରିକେଟ୍ ଟିକେ ଫୁଟ୍ବଲ୍ ଟିକେ ଦେଖ୍ସି ଆଗ୍ରହ ବେଲେ ଆଜ୍ଞା ବେଶିକିରି ଆଗ୍ରହ ଅଛେ ମୁଇଁ ଆମର୍ ଦେଶ୍ର ଖବର୍କାଗଜ ଆରୁ ସମ୍ବାଦ ଯଦି ଟିଭିନେ ଦେଉଥିଲେ ଦେଖ୍ସି ଆରୁ ଯେନ୍ଟା ଆଜ୍ଞା ଭଲ୍ ଭଲ୍ ସମାଚାର୍ମାନେ ଆମର୍ ଦେଶ୍ର ଆମ ରାଜ୍ୟର ସେଟା ମାନେ ଦେଖ୍ସି ସେଟା ଆମର୍ ବେଶୀ ଆଗ୍ରହ ଆଏ ଆରୁ ସବୁଟା ଖେଲ୍କୁଦ୍ ଉପ୍ରେ ଆଜ୍ଞା ମୋର୍ କ୍ରିକେଟ୍ ଆର୍ ଫୁଟବଲ୍ ଆରୁ ମୁଇଁ ସମିଆ ପାଏଲେ କାମ୍ଧାମ୍ନୁ ଆଏଲେ ଆଜ୍ଞା ହେଟା ମାନେ ଘାଏ ଘାଏ ମୁଇଁ ଦେଖ୍ସି ଆରୁ ବାକି ଟାଇମ୍ନ ଆଜ୍ଞା ମୁଇଁ ମୁଇଁ ଇଆଡ଼୍ ସିଆଡ଼୍ ନାଇଁ ହୁଏ